ମୁଁ ବିଭିନ୍ନ ପ୍ରକାର ଲେଖା ଉପରେ ମୋର ବହୁତ ଅଧକ୍ଷତା ଅଛି ମୁଁ ପ୍ରତିଦିନ ମୋ ଡାଇରୀରେ ମୋ ଦିନର ଯାହା ସବୁ ବିତାଇ ଥିବା ସମୟ ଓ ସେ ଦିନସାରା ଯାହା ସବୁ କିଛି କାମ କରିଥିବେ ସେ ଜିନିଷ ଗୁଡ଼ିକ ମୁଁ ସବୁ ମୋ ଡାଇରୀରେ ଲେଖି ଦିଏ ମୋ ଜୀବନର ବହୁତ ସାରା ଭଲ ମନ୍ଦ ଖୁସି ଦୁଃଖ ସବୁ ବିଷୟ ମୁଁ ଡାଇରୀରେ ହିଁ ସଞ୍ଚିତ ହୋଇଅଛି ଓ ମୁଁ ଆପଣଙ୍କୁ ଜଣାଇ ଦିଏ ଚାହୁଁଛି ଯେ ଆମର ଆମ ଦେଶରେ ଅଧିକାଂଶ ଲୋକ ଡାଇରୀ ଲେଖିବା ଓଡ଼ିଆ ଲେଖା ଉପରେ ବହୁତ ବିଶ୍ୱାସ କରନ୍ତି ଯାହାଦ୍ୱାରା କିି ଆମେମାନେ ବହୁତ ଅନେକ ପ୍ରକାର ଲେଖନୀ ଉପରେ ଲେଖା ଲେଖିଥାଉ କିନ୍ତୁ ଆମର ପ୍ରାୟ ଭାଷା ଗୁଡ଼ିକ ଓଡ଼ିଆ ଉପରେ ରହିଥାଏ ଆମେ ଯେହେତୁ ଓଡ଼ିଶାବାସୀ ଆମର ଭାଷା ଓଡ଼ିଆ ତେଣୁ ଆମେ ଆମର ବିଶେଷ ଜିନିଷ ଯେପରିକି ବହି ସମସ୍ତ ଡାଇରୀ ବିଭିନ୍ନ ପ୍ରକାର ଗଳ୍ପ ସବୁ କିଛି ମୋର ଡାଇରୀ ଉପରେ ହିଁ ଲେଖାଯାଇ ଥାଏ ଆମେ ଯାହା ସବୁ ପଢ଼ିଲେ କୌଣସି ଗଳ୍ପ କୌଣସି କୌତୁକ କିମ୍ବା କୌଣସି ଗୋଟିଏ ଜୋକ୍ ସବୁ ଗୁଡ଼ାକ ଆମେ ଡାଇରୀରେ ଲେଖିଥାଉ ବିଶେଷ କରି ଗୀତ ମଧ୍ୟ ଡାଇରୀରେ ଲେଖାଯାଇ ଥାଏ ମୋତେ ଡାଇରୀରେ ଲେଖିବାକୁ ବହୁତ ଭଲ ଲାଗେ